ହଁ ହଁ ଆପଣ ପା ଦହିବରା ଷ୍ଟଲ୍ କହୁଛନ୍ତି ହଁ ହଁ ହଁ ଆପଣଙ୍କ ଦହିବରାଟା ପୁରା ଫେମସ୍ ଅଛି ବୋଲି କ'ଣ ମୁଁ ଶୁଣିଥିଲି

ମୁଁ ଭାବୁଥିଲି ଆପଣଙ୍କ ପାଖରୁ ଦହିବରା ଅଣିଥାନ୍ତି ବୋଲି ଯେ ଆପଣ କ'ଣ କେତେ ଟଙ୍କାରେ ଦେଉଛନ୍ତି ସବୁ ପାର୍ସଲ୍ ହେଉଛି ଘରକୁ ତ ହଉ ତା'ହେଲେ ଆମ ଘରଲୋକଙ୍କ ପାଇଁ ଆପଣଙ୍କ ଦହିବରାଟା ଥରେ ଆଣିଥିଲି ଯେ ତାଙ୍କୁ ବହୁତ ଭଲ ଲାଗିଥିଲା ସେମାନେ ମୋତେ କହିଲେ ଆଣିବା ପାଇଁ ଆଉ ଆଉଥରେ ଯେ ସେଇଥିପାଇଁ ଆପଣଙ୍କ ପାଖରୁ ଆଉ ଆଣିବାକୁ ଚାହୁଁଛୁ ଆମର ଟିକିଏ ଅଧିକା ଆଣିଥାନ୍ତୁ ଘର ଲୋକଙ୍କ ପାଇଁ ଆଉ

ମୁଁ ତ ଭାବୁଥିଲି ନେଇଥାନ୍ତି ଏବେ ବୋଲି ଆପଣ ଗୋଟେ କାମ କରନ୍ତୁ ନହେଲେ ଆପଣ ପାର୍ସଲ୍ କରିକି ରଖିଦିଅନ୍ତୁ ମୁଁ ଯାଇକି ଆଣିବି ହେରି ରଖିଦେଇଥାଅ ନହେଲେ ସରିଯିବ ଆପଣଙ୍କ ପାଖରେ ଆପଣ ଦହିବରାକୁ ତ ବରା ଫରା ସାଇଡ଼୍ରେ କିଛି ରଖୁଛନ୍ତି ନା କ'ଣ ଆମେ ଖାଲି ଦହିବରା ନେବୁ ଆଉ ଦହିବରା ଟିକିଏ ଗୋଟେ ଆପଣ ଦୁଇ ପ୍ରକାର କରିଥାନ୍ତେ ଗୋଟେରେ ରାଗ ପୁରା କରିଥାନ୍ତେ ଆଉ ଛୁଆମାନେ ଟିକିଏ ଖାଇବା ପାଇଁ ଟିକିଏ ରାଗ କମ୍ ପକାଇଥାନ୍ତେ ଏଠୁ ଆମର ତିନି କିଲୋମିଟର ଆଉ ହଁ ସେଇଆ ତ ସରିଯିବ କାଳେ ସେଇଥିପାଇଁ ଆପଣଙ୍କୁ କହିଲିକି ଇଏ ଗୋଟିକ କମ୍ ରାଗ ପକାଇନଥିବେ ଗୋଟେରେ ରାଗ କରିଥିବେ ଆଉ ପାଣିବି ପ୍ୟାକିଂ କରିଥିବେ ଦହି ପାଣିଟା ଆପଣ ଜରି ରଖୁନାହାନ୍ତି ବରା ଫରା ତ ଆପଣ ଦେଇଦିଅନ୍ତୁ ଜରିରେ ମୁଁ ଇଏ ପାଇଁ ନେଇଯିବି ଟିଫିନ୍ଟେ ଖାଲି ହଉ ରଖୁଛି